କେଉଁ କମ୍ପାନୀର ଲୁଗା ଆପଣ ଦେଖିବାକୁ ଚାହୁଁଛନ୍ତି ବନ୍ଦନା ତ ବନ୍ଦନା ଭି କେ ମହାକାଳୀ କେଉଁ ବ୍ରାଣ୍ଡ୍ର ଜିନିଷ ଦେଖିବେ ବି କେ କମ୍ପାନୀଟା ଏବେ ଆସିଥିଲା କାଲି ମାଲ୍ ସରିଯାଇଛି ତ ମହକାଳୀର ଏବେ ଭଲ ବ୍ରାଣ୍ଡ୍ ନୂଆ ବ୍ରାଣ୍ଡ୍ ଆସିଛି ତ ଦେଖନ୍ତୁ ନୂଆ ଶାଢ଼ୀ ଆସିଛି ଦେଖନ୍ତୁ ଟିକିଏ ଏହି ନାଲି ଶଢ଼ୀଟା ହେଉଛି ଦେଢ଼ଶହ ଟଙ୍କା ଆଉ ଗ୍ରୀନ୍ କଲର୍ ଏବଂ ବ୍ଳ୍ୟୁ କଲର୍ ସେଇଟା ହେଉଛି ଚଉଦଶହ ଟଙ୍କା ଆଉ ୟେଲୋ କଲର୍ଟା ହେଉଛି ଦୁଇ ହଜାର ଟଙ୍କା କେଉଁଟା ନେବେ ଦେଖନ୍ତୁ ଆଉ ଏଇ ଶାଢ଼ୀ ସବୁତକ ହେଉଛି ଏଗାର ଶହ ଟଙ୍କା ଯାହା ନେବେ ଆପଣ କମ୍ ରେଟ୍ ହେଉଛି ତା'ହେଲେ ହେଇଠି ଏଠି ତିନିଟା ଏପଟେ ତିନିଟା ହେଉଛି ଆଠଶହ ଟଙ୍କା ଆଉ ସେ ତିନିଟା ହେଉଛି ନଅଶହ ଟଙ୍କା ଆଉ କମ୍ ରେଟ୍ ଶାଢ଼ୀ ଭଲ ପଡ଼ିବନି ଆପଣ କହୁଛନ୍ତି ବ୍ରାଣ୍ଡେଡ୍ ତ କମ୍ ରେଟ୍ର ନେଲେ ଭଲ ପଡ଼ିବନି ତ ହେଇଟି ଦେଖନ୍ତୁ ଏଇଟା ଶ୍ରୀଦୁର୍ଗା କମ୍ପାନୀର କାଲି ଆସିଛି ରିସେଣ୍ଟ୍ ଏଇଟା ଏବେ ବଜାରକୁ ଆସିଛି ଦେଖନ୍ତୁ ପିଙ୍କ୍ କଲର୍ ଶାଢ଼ୀଟା ନେଟ୍ ସିଷ୍ଟମ୍ ଅଛି ଭଲ ଲାଗୁଛି ଦେଖନ୍ତୁ ଖଣ୍ଡକ ଚଉଦଶହ ପଚାଶ ଟଙ୍କା ହଁ କାରକୀ କମ୍ପାନୀ ଶାଢ଼ୀ ଅଛି କିନ୍ତୁ ତାହା ବହୁତ ପୁରୁଣା ଅଛି ହଉ ଦେଖନ୍ତୁ ତଥାପି ନାରଙ୍ଗୀ କଲର୍ଟା ହେଉଛି ତେରଶହ ଟଙ୍କା ଆଉ ସେ ଗ୍ରୀନ୍ ଏବଂ ରେଡ୍ କଲର୍ ମିଶାଟା ହେଉଛି ତିନି ହଜାର ଟଙ୍କା ହଁ ହେଇଠି ପନ୍ଦରଶ ଟଙ୍କିଆ ଅଛି ଗ୍ରୀନ୍ ଏବଂ ପିଙ୍କ୍ କଲର୍ ଶାଢ଼ୀଟା ହେଉଛି ପନ୍ଦରଶ ଟଙ୍କା ଆଉ ୟେଲୋ କଲର୍ଟା ନଅଶ ପଚାଶ ଟଙ୍କା ହଁ ଏଇଟା ହେଉଛି ଆଠଶହ ପଚାଶ ଟଙ୍କା ହଁ ଦେଖନ୍ତୁ ଏଇଠି ଭଲ ସିଷ୍ଟମ୍ ଅଛି ଆର ଭଲ ଡିଜାଇନ୍ ବି ହୋଇଛି ଦେଖନ୍ତୁ ପର୍ସେଣ୍ଟେଜ୍ ଫର୍ସେଣ୍ଟେଜ୍ ସବୁ ଯାଇକି ସାତଶହ ପଚାଶ ଟଙ୍କାରେ ହେବ ଭାୟା ବେଣ୍ଡଲସ୍ ହେଉଛି ବ୍ରାଣ୍ଡ୍ ହେଉଛି ଜିନ୍ସ ପ୍ୟାଣ୍ଟ୍ରେ କିଲର୍ ଭଲ ଅଛି ଆଉ ସାର୍ଟ୍ରେ ଆଲେନ୍ ସୁଲି ଆଉ କିଲର୍ ଆଉ ବ୍ରୋକେନ୍ ବ୍ରୋ ଆଉ ଅନ୍ୟ କମ୍ପାନୀ ଅଛି ଦେଖନ୍ତୁ ଜିନିୟସ୍ କମ୍ପାନୀର ଏ ପର୍ପଲ୍ କଲର୍ ସାର୍ଟ୍ଟା ବଢ଼ିଆ ପଡ଼ିବ ନିଅନ୍ତୁ ସାତଶହ ଟଙ୍କା ଆଉ ଜିନ୍ସଟା ଜିନ୍ସ ସବୁ ଚଉଦଶହ ଟଙ୍କା ବାରଶହ ଟଙ୍କା ଏ ବ୍ଳ୍ୟୁ କଲର୍ଟା ଆଉ ଏ ଗ୍ରେ କଲର୍ଟା ହେଉଛି ନଅଶହ ଟଙ୍କା ରେଡ୍ କଲର୍ ରେଡ୍ କଲର୍ ରେଡ୍ କଲର୍ ଏଲେନ୍ ସୋଲିଟା ଭଲ ପଡ଼ିବ ଚେକ୍ ଚେକ୍ ଚେକ୍ ଅଛି ମଝିରେ ହ୍ଵାଇଟ୍ ହ୍ଵାଇଟ୍ ଚେକ୍ ଅଛି ତ ଏଇଟାକୁ ନେଇଯାଆନ୍ତୁ ଭଲ ପଡ଼ିବ ଦେଖନ୍ତୁ ପ୍ୟାଣ୍ଟ୍ଟା ନଅଶହ ଟଙ୍କା ଆଉ ଏଇଟା ବ୍ଳ୍ୟୁ କଲର୍ଟା ହଜାରେ ଟଙ୍କା ଅଛି ଆଉ ବ୍ଳ୍ୟୁ ଆଉ ଗ୍ରେଟା ମିଶାଟା ହେଉଛି ଚଉଦଶ ଟଙ୍କା ଗ୍ରେଟା ଅଛି ନଅଶ ଟଙ୍କା କମ୍ ରେଟ୍ ସବୁଠୁ ହଁ ଭଲ ପ୍ୟାଣ୍ଟ୍ ଅଛି ତା'ହେଲେ ଜିନ୍ସ କମ୍ପାନୀର ଦେଖନ୍ତୁ ଏଇଟା ଭଲ ଅଛି ବ୍ଳୁ କଲର୍ଟା ଭଲ ଅଛି ଆଉ ବ୍ଳାକ୍ ଟି ଜିନ୍ସଟା ନେଲେ କଲର୍ ଛାଡ଼ିବ ତ ତେଣୁ ଏଇଟା ନିଅନ୍ତୁନି ଭଲ ଲାଗିବନି ମେମ୍ ଦେଖନ୍ତୁ ଏ ୟେଲୋ କଲର୍ ସାର୍ଟ୍ଟା ଟିକିଏ ଭଲ ଅଛି ଏଠିକି ଏଇଟା ପାଞ୍ଚଶହ ପଚାଶ ଟଙ୍କା କିନ୍ତୁ କିଲର୍ ବ୍ରାଣ୍ଡର୍ ତାକୁ ପରା ରେଡ୍ କଲର୍ ସାର୍ଟ୍ ପସନ୍ଦ କହୁଥିଲେ ଆପଣ ଏଇନା ତାକୁ ଏଇନେ ପରା ରେଡ୍ କଲର୍ ସାର୍ଟ୍ ପସନ୍ଦ କହୁଥିଲେ ଆଉ ତା'ହେଲେ ହଁ ହେଟି ସେ ୟେଲୋ କଲର୍ ଡ୍ରେସ୍ଟା ଆଣନ୍ତୁ ଆଉ ଜିନ୍ସଟା ହେଉଛି ଆମର ନଅଶହ ଟଙ୍କା ଆଉ ୟେଲୋ କଲର୍ ସାର୍ଟଟା ହେଉଛି ପାଞ୍ଚଶହ ପଚାଶ ଟଙ୍କା ତା'ହେଲେ ଆପଣଙ୍କ ହେଲା ଚଉଦଶହ ପଚାଶ ଟଙ୍କା ଆଉ ଆପଣଙ୍କ ସାର୍ଟ୍ଟା ହେଉଛି ସାତଶହ ପଚାଶ ଟଙ୍କା ହଁ ଭଲ ବ୍ରାଣ୍ଡ୍ର ଅଛି ଦେଖନ୍ତୁ ହେଟି ଏ ବ୍ଳ୍ୟୁ କଲର୍ଟା ହେଉଛି ଆଠଶ ଟଙ୍କା ଆଉ ରେଡ଼୍ ଗ୍ରେ କଲର୍ଟା ହେଉଛି ନଅଶହ ଟଙ୍କା ଆଉ ବ୍ଳାକ୍ କଲର୍ଟା ହେଉଛି ବାରଶହ ଟଙ୍କା ହଁ ଏଇଟା ସବୁ ଶସ୍ତାରେ ଅଛି ପାଞ୍ଚଶହ ପଚାଶ ଟଙ୍କା ନିଅନ୍ତୁ ଏଇଟା ହେଉଛି ଆଠଶହ ପଚାଶ ଆର ଆଉ ତିନିଟା ଅଛି ଆଉ ଗ୍ରୀନ୍ ଅଛି ୟୋଲୋ ଅଛି ବ୍ଳ୍ୟୁ ଅଛି ନାଇଁ ଅଛି ଅଧିକ ଅଛି କଲର୍ କିନ୍ତୁ ସେମ୍ ଅଛି ହଁ ହଁ ଦେଖାଯାଉ ହଁ ବ୍ଲାକ୍ କଲର୍ଟା ହେଉଛି ଆଠଶହ ପଚାଶ ଟଙ୍କା ଡିସ୍କାଉଣ୍ଟ୍ ହୋଇକି ଆପଣଙ୍କ ସାତଶହ ଟଙ୍କା ପଡ଼ିବ ଦେଖନ୍ତୁ ଏଇଟା ହେଉଛି ବାରଶହ ଟଙ୍କା ହଁ ଗଞ୍ଜି ଅଛି ଏଇଠି ଦେଖନ୍ତୁ ଏଇଟା ପିଙ୍କ୍ କଲର୍ଟା ପାଞ୍ଚଶହ ଟଙ୍କା ଆଉ ବ୍ଳାକ୍ କଲର୍ଟା ହେଉଛି ନଅଶହ ପଚାଶ ଆଉ ରେଡ୍ କଲର୍ଟା ହେଉଛି ଛଅଶହ ପଚାଶ ଟଙ୍କା ବ୍ଳ୍ୟୁ କଲର୍ଟା ହେଉଛି ଆଠଶହ ଟଙ୍କା